ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଜାଗାରେ ଶିକ୍ଷାର ସୁବିଧା ପାଇଁ ଶିକ୍ଷା ଅନୁଷ୍ଠାନମାନ ଅଛି ଆମର ଆଇ ଟି ଆଇ କଲେଜ ଇଟାମାଟିରେ ଅଛି ଏବଂ ନୟାଗଡ଼ ରଣପୁର ସୁନାଖଳାରେ ଆର୍ଟ୍ସ ଏବଂ ସାଇନ୍ସ କଲେଜ ମଧ୍ୟ ଅଛି ଏହି ପାଖା ପାଖି ଛୋଟ ଛୋଟ ଗାଁରେ ଶିଶୁ ମନ୍ଦିର ଅଛି ମଧ୍ୟ ଅଛି ଏହି ଶିଶୁ ମନ୍ଦିରରେ ଛୋଟ ଛୋଟ ପିଲାମାନେ ପାଠ ପଢ଼ନ୍ତି ଅଙ୍ଗନବାଡ଼ିକୁ ମଧ୍ୟ ଗାଁ ଗହଳିର ପିଲାମାନେ ଯାଆନ୍ତି କଲେଜରେ ବହୁ ପିଲା ଯାଇକି ଆଡ଼ମିସନ କରନ୍ତି ଏବଂ ଶିକ୍ଷାର ସୁବିଧା ନିଅନ୍ତି ରଣପୁର ନୟାଗଡ଼ ଏବଂ ସୁନାଖେଳାରେ ଶିକ୍ଷାର ପ୍ରସାର ଅଧିକ ଅଛି ଟାଉନ୍ ଜାଗାରେ ବହୁତ ପିଲା ଯାଇକି ପାଠ ପଢ଼ନ୍ତି ଗ୍ରାମାଞ୍ଚଳ ପିଲା ହାଇ ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲରେ ମଧ୍ୟ ଶିକ୍ଷାଦାନ ନିଅନ୍ତି